ହଁ ମୁଁ ଇଲେକ୍ଟ୍ରିସିଟି କିଛି ବିପଦ ବିଷୟରେ ଜାଣିଛି ସେଗୁଡ଼ିକ ପ୍ରଥମତଃ ହେଲା ଇଲେକ୍ଟ୍ରିସିଟି ଯେତେବେଳେ ଆମେ ପ୍ରଧାନ ଖମ୍ବରୁ ଆମେ ଯେତେବେଳେ ଇଲେକ୍ଟ୍ରିସିଟି ଆମ ଘରେ ନେଇ ଥାଉ ଏବଂ ପ୍ରତ୍ୟେକ ଲାଇଟ୍ ବଲ୍ କିମ୍ବା ଫ୍ୟାନ୍ରେେ ଯେତେବେଳେ ଆମେ ଆମର ଇଲେକ୍ଟ୍ରିସିଟିକୁ ଯୋଡ଼ି ଥାଉ ସେଇ ସମୟରେ ଯଦି ଇଲେକ୍ଟ୍ରିସିଟି ସମାନ ଭାବରେ ଯୋଡ଼ା ତା ତାରକୁ ଯୋଡ଼ା ହେଇ ନଥାଏ ଲୁଜ୍ କନେକ୍ସନ୍ ଥାଏ ସେତେବେଳେ ଲୁଜ୍ କନେକ୍ସନ୍ରେ ଆମର ସ୍ପାର୍କିଂ ହେଉଛି ସ୍ପାର୍କିଂ ହେଇକି ସେଇ ଜାଗାରେ ନିଆଁ ଲାଗିବାର ସମ୍ଭାବନା ବହୁତ ଥାଏ ତ ଇଲେକ୍ଟ୍ରିସିଟି ବହୁତ ଭାବରେ ଯେତେ ଭଲ ଭାବରେ ଯେତେବେଳେ ଆମେ ଯୋଡ଼ି ଥାଉ ବହୁତ ଭଲ ଭାବରେ ସେ ତାକୁ ଯୋଡ଼ିକି ତାକୁ ସେଲୋଟେପ୍ରେ ଗୁଡ଼େଇକି ତାକୁ ସମ୍ପୂର୍ଣ୍ଣ ଭାବରେ ଯୋଡ଼ିବାକୁ କଥା ନହେଲେ ସେଇଟା ଯଦି ଲୁଜ୍ ଥିବ ଲୁଜ୍ ଥିଲେ ସେଇ ଜାଗାରେ ସ୍ପାର୍କିଂ ହେଇକି ନିଆଁ ଲାଗିବାର ସମ୍ଭାବନା ଥାଏ ଦ୍ୱିତୀୟ ହେଲା ଇଲେକ୍ଟ୍ରିସିଟି ଆମେ ଯେତେବେଳେ ଆମ ଘରେ ବୋର୍ଡ଼ ଥାଏ ଇଲେକ୍ଟ୍ରିସିଟି ବୋର୍ଡ଼ ବୋର୍ଡ଼ ଥାଏ ସେଇ ବୋର୍ଡ଼ରେ ବି ଆମେ ଓଦା ଦେହରେ କିମ୍ବା ଗାଧେଇକି ଡାଇରେକ୍ଟ ସେ ହାତରେ ପାଣି ଥିଲେ ସେଇ ବୋର୍ଡ଼କୁ ଛୁଇଁବାର ନାହିଁ ଛୁଇଁଲେ ସେଇ ବୋର୍ଡ଼କୁ ପାଣି ସମ୍ପର୍କରେ ଆସି ଆମକୁ ଇଲେକ୍ଟ୍ରିସିଟିର ଧକ୍କା ସମ୍ଭଳିବାକୁ ପଡ଼େ ତ ସେଇ ଜାଗାରେ ଆମେ ଭଲ ଭାବରେ ହାତ ପୋଛା ପୋଛିି କରିକିନି ନିଜ ଦେହକୁ ଶୁଖେଇଲା ପରେ ହିଁ ଇଲେକ୍ଟ୍ରିସିଟି ବୋର୍ଡ଼ ଉପରେ ହାତ ମାରିବା ଉଚିତ୍ କାହିଁକିନା ସେଇ ଓଦା ଶରୀର ଯଦି ଇଲେକ୍ଟ୍ରିସିଟି ଜାଗାରେ ଆମେ ହାତ ମାରିବୁ ତା'ହେଲେ ଆମେ ନିଶ୍ଚୟ ସେ ଜାଗାରେ ବିପଦରେ ପଡ଼ିବୁ ତେଣୁ ଇଲେକ୍ଟ୍ରିସିଟି ଜାଗାରେ ନିଜ ଦେହକୁ ଓଦା ନରଖି ଶୁଖେଇଲା ପରେ ହିଁ ହାତ ସେ ଜାଗାରେ ଦେବା ଉଚିତ୍ ତୃତୀୟ ହେଲା ଇଲେକ୍ଟ୍ରିସିଟି ଯେତେବେଳେ ଆମ ଘରେ ଆମେ ନେଇ ଥାଉ ସେଇ ସମୟରେ ଇଲେକ୍ଟ୍ରିସିଟିଙ୍କୁ ଆମେ ଠିକ୍ ଭାବରେ ଦେଖିକି ସେ ଜାଗାରେ ଆମେ ବ୍ୟବହାର କରିବା ଠିକ୍ ଇଲେକ୍ଟ୍ରିସିଟିକୁ ଯଦି ଠିକ୍ ଭାବରେ ବ୍ୟବହାର କରିନପାରିଲୁ ନ ଜାଣିଲୁ ଯେମିତିକି କେଉଁ ଜିନିଷ ଇଲେକ୍ଟ୍ରିସିଟି ଆମ ଘରେ ଇଲେକ୍ଟ୍ରିସିଟି ଅଛି ଇଲେକ୍ଟ୍ରି କନେକ୍ସନ୍ ଦିଆ ହେଇଛି ସେ ଜାଗାରେ ଆମେ ବିନା ଚପଲରେ କୌଣସି ତାରକୁ ହାତ ମାରିବା ନାହିଁ ବିନା ଚପଲରେ ହାତ ମାରିଲଲେ ଭୂମି ସହିତ ନିଜ ଦେହ କିମ୍ବା ଗୋଡ଼ ଟଚ୍ ଥିଲେ ସଂସ୍ପର୍ଶରେ ଥିଲେ ସେ ଇଲେକ୍ଟ୍ରିସିଟିର ଧକ୍କା ବହୁତ ମହଙ୍ଗା ପଡ଼ିଥାଏ ଆମକୁ ଜୋର୍ସେ ଧକ୍କା ଲାଗିଥାଏ ସେଇଥିପାଇଁ ଇଲେକ୍ଟ୍ରିସିଟି ପାଖରେ ଯେତେବେଳେ ଆମେ ଯିବୁ ସେହି ସମୟରେ ଚପଲ ପରିବା ନିହାତି ଦରକାର ଚପଲ ପିନ୍ଧିଲେ ଇଲେକ୍ଟ୍ରିସିଟିର ଧକ୍କାଟା ବହୁତ କମ୍ ଲାଗେ